ଆଜ୍ଞା ନମସ୍କାର ଆଜ୍ଞା ଆମର କ'ଣ କି ଆମର ଦେଖୁଛ ଦୁଇଟା ଢାବା ଚାଲିଛି ଦୁଇଟା ଢାବାରେ ଆମେ ଏଇଠୁ ସେଇଠୁ ଚାଉଳ କିଣିଲେ ଆମର ଟିକେ ପରସେଣ୍ଟ୍ ରହିଯାଉଛି ଆପଣ ଯଦି କିଛି ଆମକୁ ଦୁଇଟା ଢାବା ଅଛି ମାନେ ଆପଣଙ୍କଠୁ ସବୁ ଜିନିଷ ଆମେ ନେବୁ ନା ବୁଝି ପାରୁଛନ୍ତି ନା ଆଜ୍ଞା ଆଜ୍ଞା ସେଥିଲାଗି ତ ଆପଣଙ୍କୁ ନମ୍ବର୍ ଖୋଜି ଖୋଜି ଆପଣଙ୍କ ପାଖକୁ କଲ୍ କରିଛି ସେଥିଲାଗି ନା ନା ଆମର ଦୁଇଟା ଆମର ଯେଉଁ ଜାଣିଛନ୍ତି ବମ୍ବେ ଢାବା ଜାଣିଛନ୍ତି ସେ ଢାବାଟା ହେଉଛି ମୋର ମୋର ମୋ ମୋର ସେ ଢାବାଟା ବୁଝୁଛନ୍ତି ଆମର ମାସିକିଆ ହେଉ ଆପଣ ସପ୍ତାହକିଆ ହେଉ ଯେମିତି ଚାଉଳ ଦେବା କଥା ଦେବେ କିନ୍ତୁ ଚାଉଳ ରେଟ୍ଟା କହିଲେନି ଆପଣ ମୋତେ ଚାଉଳ ରେଟ୍ଟା କେଉଁ ଚାଉଳ କେତେ ଟଙ୍କା ଅଛି କ'ଣ ଅଛି କହିଲେ ଆମେ ସେହି ହିସାବରେ ଆମେ ଇଏ କରିବୁ ନା ଆଗେଇବୁ

ନା ନା ଆପଣ ଯେଉଁଟା କହିଲେ ଠିକ୍ କଥାଟା ତା ଭିତରେ ଆପଣ ତ ବେପାର କରୁଛନ୍ତି ନା ଚାଉଳ ଫାଉଳ କରୁଛନ୍ତି ନା

ଆଜ୍ଞା ନା ଆପଣଙ୍କ ପାଖରେ ଆମେ ତ ନିଶ୍ଚୟ ପହଞ୍ଚିବୁ ଆପଣଙ୍କ ପାଖରେ ଆପଣ ସେ ଠିକ୍ ହିସାବରେ ଆପଣ ଯଦି ଇଏ କରିବେ ଆମର ଗୋଟେ ତିନି ଚାରି କ୍ୱିଣ୍ଟାଲ୍ ଚାଉଳ ଦରକାର ତିନି ଚାରି କ୍ୱିଣ୍ଟାଲ୍ ଚାଉଳ ହେଇଗଲେ ଆମର ହେଇଗଲା ତେଣୁ ଆପଣଙ୍କ ଠାରୁ ତ ଡେଲି ଆମର ଆସିବ ହେଲା ସେହି ଭଳିଆ କ'ଣ ଗୋଟେ ରେଟ୍ କଲେ ଧର ଧର କିଲୋ ଆପଣ କହୁଛନ୍ତି ବାଇଶ ଟଙ୍କା ମାନେ କ୍ୱିଣ୍ଚାଲ୍ କ'ଣ କରିବ ସେହି ହିସାବରେ ଆପଣ କୁହନ୍ତୁ ଆଜ୍ଞା ଆଜ୍ଞା ସେହି ଚାଉଳ କଥା କହୁଛି ମୁଁ ଢାବା ଆମର ଢାବାରେ ଇଏ ଅରୁଆ ଚାଉଳ ୟୁଜ୍ କରୁଛନ୍ତି ଆଜ୍ଞା ନାଇଁ ଟଙ୍କାଟେ ଗୋଟେ କିଲୋରେ ଟଙ୍କାଟା ଆପଣ କାଟିଲେ କେମିତି ହେବ ସମାନ କୋଡ଼ିଏ କରି ଦିଅନ୍ତୁ ହଁ ମୁଁ ସେହି କଥାଟା ଆପଣଙ୍କୁ କହୁଛି କାହିଁକି ନା ଆମର ତିନି ଚାରି କ୍ୱିଣ୍ଟାଲ୍ ଚାଉଳ ଯିବ ନା ଆପଣ ସମାନ କୋଡ଼ିଏ କଲେ କ୍ୱିଣ୍ଟାଲ୍କୁ କେତେ ଆସିଲେ ଆପଣ ହିସାବ କରୁ ନାହାନ୍ତି କୋଡ଼ିଏ ଇନ୍ଟୁ ଶହେ କେତେ ଆପଣ କହୁ ନାହାନ୍ତି ମୁଁ ଆପଣଙ୍କୁ ଫୋନ୍ପେ କରିଦେବି କିଛି ଅସୁବିଧା ନାହିଁ ନାଇଁ ଆପଣ କହିଲେ ସିନା ଆମେ ସେମିତି କରିବୁ ବୁଝି ପାରୁଛନ୍ତି ନା ଆଜ୍ଞା ସେଥିଲାଗି ଆପଣଙ୍କୁ ପଚାରୁଛୁ ମୁଁ ଆପଣ କ'ଣ କହିଲେ କ'ଣ ଗୋଟେ କରିବା କ'ଣ ନାଇଁ ମୁଁ ସେଥିଲାଗି ଆଉ ଅଧିକା କିଛି କଥା ହେଇ ପାରିବିନି ଆପଣ ଡାଇରେକ୍ଟ୍ ଆପଣଙ୍କ ଦୋକାନ ଅଛି ପାଖକୁ ଯାଇ କଥା ହେବି ହଉ ହଉ ହଉ ଆସନ୍ତୁ